ହଁ ମୁଁ ମଧ୍ୟମ ପିଢ଼ୀର ଏକ ଅଂଶ ଯାହା ପୁରୁଣା ପିଢ଼ୀ ଏବଂ ଯୁବ ପିଢ଼ୀ କଣ ଚାହୁଁଛନ୍ତି ମଧ୍ୟରେ ସନ୍ତୁଳନ ହାସଲ କରିବାକୁ ଚେଷ୍ଟା କର କରେ ଏଗୁଡ଼ିକ ଦୁଇଟି ଭିନ୍ନ ଦୁନିଆ ଏବଂ ମୁଁ ଜାଣିପାରୁଛି ଯେ ଏ ଦୁଇଟି ପିଢ଼ୀର ଭାବନା ଅଲଗା ଏବଂ କିଛି ସେମାନଙ୍କ ମଧ୍ୟରେ ସମାନତା ମଧ୍ୟ ରହିଛି ପୁରୁଣା ପିଢ଼ୀର ଲୋକମାନେ ପୁରୁଣା ଜିନିଷ ଉପରେ ଅଧିକ ବିଶ୍ୱାସ କରନ୍ତି ଏବଂ ନୂଆ ପିଢ଼ୀର ଯୁବକମାନେ ଆଜି କାଲିର ନୂଆ ଜିନିଷ ଉପରେ ଅଧିକ ବିଶ୍ୱାସ କରୁଛନ୍ତି ସେମାନେ ସବୁ ଜିନିଷ ସାଙ୍ଗେ ସାଙ୍ଗେ କରିବାକୁ ଚାହୁଁଛନ୍ତି କିନ୍ତୁ ପୁରୁଣା ପିଢ଼ୀର ଲୋକମାନେ ବା ହଁ ପୁରୁଣା ପିଢ଼ୀର ଲୋକମାନେ ସବୁ ଜିନିଷକୁ ଆରମସେ ଧୀରେ ଧୀରେ କରିବାକୁ ଚାହାଁନ୍ତି କିନ୍ତୁ ନୂଆ ପିଢ଼ୀର ଲୋକମାନେ ସେସବୁକୁ ବୁଝିବା ପାଇଁ ନାରାଜ ତ ମୁଁ ଭାବୁଛି ଯେ ଯଦି ଆମେ ପୁରୁଣା ପିଢ଼ୀ ଏବଂ ନୂଆ ପିଢ଼ୀ ଦୁଇ ଜଣ ମିଶାଇ ଦେବା ତେବେ ତାହେଲେ ଗୋଟିଏ ନୂଆ ଗୋଟିଏ ନୂଆ ଭାବନା ସୃଷ୍ଟି ହେବ ତ ତାଙ୍କ ଦି ଜଣଙ୍କ ମଧ୍ୟରେ ମୁଁ ସମାନତା ସୃଷ୍ଟି କରିବାକୁ ଚେଷ୍ଟା କରିବି